ହେଲୋ ତୁମେ କି ରାମ ବାବୁ କହୁଛ କି ମୁଁ ପାଏଲଦାର କହୁଥିଲି ମୁଁ ତୁମ ଗାଡ଼ି ରାତି ଦଶଟା ବେଳେ ଭଡ଼ା କରିଥିଲି କି ମୁଁ ସନ୍ଧ୍ୟା ବେଳେ ମୁଁ ଘରକୁ ଯିବି ତୁମେ କହିଥିଲ ହଁ ମୁଁ ବି ଯିବି ତୁମକୁ ଛାଡ଼ିିବା ପାଇଁ ହେଲେ ତୁମେ କ'ଣ ପାଇ ଆସୁନ ମୁଁ କହିଥିଲି ଆପଣଙ୍କୁ ମୁଁ ଆଡଭାନ୍ସ ପଇସା ଦେଇଦେବି ତୁମେ ଆସିନ କ'ଣ ପାଇ ମୁଁ ଏବେ କେମିତି ଘରେ ଯିବି ହଁ ମୁଁ କହିଥିଲି ତୁମକୁ ମୁଁ ଆଡଭାନ୍ସ ପଇସା ଦେଇଦେବି ତୁମେ ଏତେ ଲେଟ୍ କରିଦେଲ ମୋର ପୁରା କାମ ବେକାର ହୋଇଯାଇଛି ମୋର କେତେ କାମ ଅଛି ଘରେ ମୋ ଏବେ କେମିତି ଯିବି ଆଉ ଗୋଟେ ଗାଡ଼ି ଭଡ଼ା ତୁମ ଗାଡ଼ି ତ କେବେ ବି ଭଡ଼ା କରିବିନି ଛି ତମ କେମିତି ଗାଡ଼ି ମୁଁ କେବେ ବି ଯିବିନି ମୋର ପୁରା ଟାଇମ୍ ତୁମ ପାଇଁ ପୁରା ବେକାର ହୋଇଯାଇଛି ହଁ ମୁଁ କହିଥିଲି ଆସ ମୁଁ ଯିବି ସନ୍ଧ୍ୟାବେଳେ ତୁମେ ଆସିନ ମୁଁ ଏବେ କେମିତି ଯିବି ବିି ଗାଡ଼ି ବି ନାହିଁ ମୁଁ ରାତିରୁ ପୁରା ଏଇଠି ସନ୍ଧ୍ୟାବେଳଠୁ ରହୁଛି ମୁଁ ଏବେ ଯିବି କେମିତି ଆଉ ଗୋଟେ ଗାଡ଼ି ଭଡ଼ା କରିକିନା ମୁଁ ଏବେ ଯିବି ତୁମ ଗାଡ଼ିରେ ଏବେ କେଭେ ବି ଯିବିନି